ହଁ ଆମ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରକାର ଲୋକ ଲୋକପ୍ରିୟ କାର୍ଯ୍ୟକ୍ରମ ହୋଇଥାଏ ଯେମିତିକି କ୍ରୀଡ଼ା ମନୋରଞ୍ଜନ କାର୍ଯ୍ୟକଳାପ କ୍ରୀଡ଼ା କହିଲେ ଆମ ଅଞ୍ଚଳରେ ପିଲାମାନେ ଖେଳିବାକୁ ବହୁତ ଭଲ ପାଆନ୍ତି

ଆମେ ଆମେ ଆମର ପାଠପଢ଼ା ସାରି ଆମ ଗାଁ ପାଖ ଖେଳପଡ଼ିଆରେ ସାଙ୍ଗମାନେ ମିଳି ମିଶିକି ଖେଳିଥାଉ ଏବଂ କିଛି ସମୟ ବିତାଇଥାଉ ମନୋରଞ୍ଜନ କାର୍ଯ୍ୟ କହିଲେ ବିଭିନ୍ନ ପର୍ବପର୍ବାଣି ପର୍ବପର୍ବାଣିରେ ଆମେ ଆମ ଅଞ୍ଚଳର ମେଳନ ବା ଯାତ୍ରା ହୁଏ ଏହା ଦ୍ୱାରା ସେଠାରେ ନୃତ୍ୟ ଏବଂ ଗୀତିକାରମାନେ ଆସି ସେଠାରେ ନୃତ୍ୟ ପରିବେଷଣ କରିଥାନ୍ତି ଯାହା ଦ୍ୱାରା ଆମେ ବହୁତ ଖୁସି ହେଇଥାଉ ପରମ୍ପରା ପରମ୍ପରା କହିଲେ ମଧ୍ୟ ଆମ ଅନେକ ପରମ୍ପରା ରହିଛି ଯେମିତିକି ଦୀପାବଳି ରଜ ହୋଲି ଏହି ଏହିଭଳି ଅନେକ ପରମ୍ପରା ରୀତିନୀତି ରହିଛି ମାଣବସା ମାଣବସା ଆମେ ଆମେ ଘରେ ଲକ୍ଷ୍ମୀ ପୂଜା ହୋଇ ହୋଇଥାଏ ପିଠା ମଧ୍ୟ ଖାଇଥାଉ ହୋଲି ଓ ଦୀପାବଳୀରେ ଆମେ ରଙ୍ଗ ରଙ୍ଗ ଖେଳିଥାଉ ରଙ୍ଗ ଖେଳିଥାଉ ଦୀପାବଳିରେ ଆମେ ଦୀପ ଜାଳି ବାଣ ଫୁଟେଇଥାଉ ରଜ ପର୍ବ ଆମର ଆମର ଭଉଣୀ ବା ଝିଅମାନେ ରଜ ପର୍ବ ପାଳିଥାନ୍ତି ଦୋଳି ଖେଳି ଓ ଏହିପରି ଅନେକ ପର୍ବପର୍ବାଣି ଆମେ ଏକାଠି ମିଳିମିଶି ପର୍ବପର୍ବାଣି ପାଳିଥାଉ